ଆମ ଭାରତ ବର୍ଷରେ ଚାକିରିର ଅଭାବ ବହୁତ ବେକାରୀ ସମସ୍ୟା ଆମ ଭାରତ ବର୍ଷରେ ଅଧିକ ଆମ ପିଲାମାନେ ପାଠ ପଢ଼ୁଛନ୍ତି ଆମେ ଲୋଭରେ ଚାକିରି ଲୋଭରେ ପାଠ ପଢ଼େଇଲୁ ପୁଅ ଝିଅ ସମସ୍ତଙ୍କୁ ପାଠ ପଢ଼େଇଲୁ କିନ୍ତୁ ଦେଖିଲା ବେଳକୁ ସରିଲା ଶେଷରେ ସେମାନେ ଚାକିରି ପାଇଁ ବେକାର ହୋଇ ବସିଲେ ତ ଲାଭ କ'ଣ ପାଇଲୁ ଆମେ ସରକାର ଦେଉଛନ୍ତି ଚାଉଳ ଗହମ ଦେଉଛନ୍ତି ଏବେ ତ ଗହମ ବନ୍ଦ କରିଦେଲେ କ'ଣ ସେହି ଚାଉଳ ଗହମକୁ ନେଇକି ଖାଲି ଖାଇବୁ ଆଉ ଦେହପାହା ଭଲମନ୍ଦ ଡ୍ରେସ୍ ଏହିସବୁ ଆସି ପଇସା ଆସିଲେ ତ କରିବୁ ନା କେମିତି ଖାଲି ପେଟକୁ ଖାଇବୁ ଆଉ ପଇସା ପତ୍ର ଆମର କ'ଣ ଦରକାର ନାହିଁ କିନ୍ତୁ ପଇସା ଆସିବ କେଉଁଠୁ ଚାକିରି ଖଣ୍ଡିଏ କରିଲେ ପଇସା ପାଇବୁ କିମ୍ବା କେଉଁ ବେପାର କରିଲେ ପଇସା ପାଇବୁ ବେପାର ପାଇଁ ଆମ ପାଖରେ ସେମିତି ଧନ ବି ନାହିଁ ତ ବେକାର ହୋଇକି ବସିବା ଅପେକ୍ଷା ଆମ ପିଲାମାନଙ୍କୁ ଆମେ ବାହାରକୁ ପଠେଇଲୁ ବାପା ମା' ଘର ସଂସାର ଛାଡ଼ି ସେମାନେ ବାହାରକୁ ଗଲେ ବାହାରେ କେଉଁଠି ଯାଇକି କାହାର ଝାଡ଼ୁ କରିଲେ କି ଅଇଁଠା ପ୍ଲେଟ୍ ଧୋଇଲେ ଯେମିତି ହେଲେ ବି ସେମାନେ ଯାଇକି ଦୁଇ ପଇସା ରୋଜଗାର କରିଲେ କିନ୍ତୁ ନିଜ ଦେଶରେ ସେଇଟା ସେ କରିପାରନ୍ତେ କି ନିଜ ଦେଶରେ ଯଦି କୌଣସି ଚାକିରିର ସୁବିଧା ଥାନ୍ତା ସେମାନେ ଏତେ ଏତେ ପାଠ ପଢ଼ିକି ବାହାରେ ଯାଇକି ଅଇଁଠା ପ୍ଲେଟ୍ ଧୋଉଛନ୍ତି ସେଇଟା ତାଙ୍କୁ ଖରାପ ଲାଗୁନି ଗାଁ ଲୋକ ସିନା ଦେଖୁନାହାନ୍ତି କିନ୍ତୁ ସେହି ଜାଗାରେ ତାଙ୍କ ବିବେକ ତାଙ୍କୁ ବାଧା ଦେଉଛି ଏତେ ପାଠ ପଢ଼ିକି ଆମେ ଏହି ପ୍ରକାର କାମ କରୁଛୁ ତେଣୁ ନିଜ ଦେଶରେ ଯଦି ସେମାନେ କୌଣସି ସୁବିଧାରେ ଏତେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ନେଇ ଯଦି ଚାକିରି କୌଣସି ଗୋଟିଏ କରିପାରନ୍ତେ ତାଙ୍କ ପିଲା କୁଟୁମ୍ବ ପୋଷି ପାରନ୍ତେ ଆଉ ଗାଁ ମାନେ ନିଜ କୁ ଗର୍ବ ବି କରନ୍ତେ କି ଆମେ ଏତେ ପାଠ ପଢ଼ିକି ଆମ ପାଠର ମୂଲ୍ୟ ଆମେ ରଖିଛୁ